ରାଜ୍ୟ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ହେଉଥିବା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଅଛି ଏଥିରେ ମୋର ଅନେକ ଅଭିଜ୍ଞତା ଅଛି ଅନେକ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଚିତ୍ରାଙ୍କନ ପ୍ରତିଯୋଗିତାରେ ମୁଁ ଭାଗ ନେଇଅଛି ସେଠାରେ ଅନେକ ରାଜ୍ୟର ରାଜ୍ୟରୁ ଅନେକ ବିଦ୍ୟାଳୟ ତଥା ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବାକୁ ଆସିଥାନ୍ତି ସେଠାରେ ଏକ ଖୁସିର ମାହୋଲ ଥାଏ କିଛି ଛାତ୍ରଛାତ୍ରୀ ଡର ମଧ୍ୟ ବ୍ୟକ୍ତ କରିଥାନ୍ତି କିନ୍ତୁ ସେଠାରେ ସେହି ସ୍ଥାନରେ ସବୁ ପ୍ରତିଯୋଗିତା ମାନଙ୍କୁ ଦେଖି ନିଜ ପାଇଁ ଏକ ଖୁସି ଅନୁଭବ ହୁଏ ଯେ ମୁଁ ଗୋଟେ ଚିତ୍ରକାର ହେଇପାରିଛି ସେହି ମୁଁ ଅନେକ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେଇଛି ଏବଂ ସେଠାରେ କୃତି ପ୍ରତିଯୋଗୀ ମଧ୍ୟ ହୋଇଛି